ଆଇନଗତ ସମସ୍ୟାର ସମାଧାନ ପାଇଁ ଆମେ ସାଧାରଣତଃ ଜମି ଆଉ ପାରିବାରିକ ସମସ୍ୟା ପାଇଁ ଆମେ ସାଧାରଣତଃ ମୁଖିଆ ପାଖକୁ ହିଁ ଯାଇଥାଉ ଆମର ଗାଁରେ ସେତେବେଳେ ଯଦି ଧରାଯାଉ ଦୁଇଜଣଙ୍କ ଭାଇ ମଧ୍ୟରେ କିଛି ଜମିର ଜମି ର ସମସ୍ୟା ଉପୁଜିଥାଏ ତେବେ ସମସ୍ତେ ଗାଁ ଲୋକ ଏକାଠି ହୋଇ ତାର ସମାଧାନ ନିମନ୍ତେ ଆମେ କିଛି କଥାବାର୍ତ୍ତା ହୁଅନ୍ତି ଏବଂ ଜମି ଦୁଇ ଭାଇ ମଧ୍ୟରେ କେମିତି ବଣ୍ଟା ହେବ ତାହା ବିଷୟରେ ବିଚାର କରନ୍ତି ଆଉ ଦରମା ଋଣ ସମସ୍ୟା ସମାଧାନ ପାଇଁ ସାଧାରଣତଃ ପାରସ୍ପରିକ ବୁଝାମଣା ପାଖକୁ ବି ଯାଇଥାଉ କାହିଁକିନା କିଛି ପାରସ୍ପରିକ ବୁଝାମଣା ଦ୍ଵାରା କିଛି ବୁଝାମଣା ହୋଇଥାଏ ଏବଂ ଯଦି କିଛି ସେମିତି ସମାଧାନ ହୋଇନାରେ ତାହେଲେ ଆମେ ନିଶ୍ଚିତ ଭାବରେ ପୋଲିସ୍ ପାଖକୁ ହିଁ ଯାଇଥାଉ ଆମେ ଜାଣୁ ଯେ ପୋଲିସ୍ ଆମ ଆଇନ୍ର ସୁରକ୍ଷା କରିଥାନ୍ତି ଏବଂ ଲୋକମାନଙ୍କର ସମସ୍ୟାକୁ ସମାଧାନ କରନ୍ତି ସେଥିପାଇଁ ଆମେ ପୋଲିସ୍ ପାଖକୁ ହିଁ ଯାଇଥାଉ ଆଉ ପୋଲିସ୍ ପାଖରେ ବି ସେମିତି ଯିବା ପାଇଁ ହେଲେ ସେଇଠି ଆମକୁ ଏଫ୍ ଆଇ ଆର୍ ଦେବାକୁ ପଡ଼ିଥାଏ ଏବଂ କ'ଣ ପାଇଁ କ'ଣ ସମସ୍ୟା କ'ଣ କ'ଣ ପାଇଁ ସମସ୍ୟାକୁ ତାହାର ପୋଲିସ୍ ତଦାରଖ କରନ୍ତି ଏବଂ କିପରି ଭାବରେ ସମସ୍ୟାର ସମାଧାନ ହୋଇପାରିବ ତା ଉପରେ ସେମାନେ କିଛି ବୁଦ୍ଧି ବାଟ ଦେଖାଇଥାନ୍ତି ଏବଂ ସମସ୍ୟା କିପରି ଭାବରେ ସମାଧାନ ହୋଇପାରିବ ତାହା ନିମନ୍ତେ କିଛି କାର୍ଯ୍ୟ ହାତକୁ ନେଇଥାନ୍ତି ସେଥିପାଇଁ ଆମେ ସାଧାରଣ ଭାବରେ କିଛି ସମସ୍ୟାର ସମାଧାନ କରିବା ପାଇଁ ପୋଲିସ ପାଖକୁ ବି ଯିବା ପାଇଁ ପଡ଼ିଥାଏ